ଥରେ ଆମ ସାଙ୍ଗମାନେ ମିଶିକିରି ଗୋଟେ ଭୋଜି କରୁଥିଲୁ ସେ ଭୋଜିରେ ସମସ୍ତେ କହିଲେ ଆଉ ତୁମେ ଆଜି ଗୋଟେ ଗୋଟେ ମାଛ ତରକାରୀ ତୁମେ କରିବ ତୁମର ହାତ ରନ୍ଧା ଆମେ ଖାଇନୁ କେବେ ଆଉ ତୁମେ ଆଜି ରୋଷେଇ କରିବ ମୁଁ କହିଲି ହଉ ଠିକ୍ ଅଛି ଗୋଟେ କରିବା ଆଉ ଅବଶ୍ୟ ମୋତେ ଟିକେ ଟିକେ ଜଣା କିନ୍ତୁ ସେମିତି ଭଲ ଭାବରେ ଜଣା ନାହିଁ ମୋତେ କହିଲେ ତୁମେ ଆଜି ସୋରିଷ ବାଟଣ ଦେଇକିରି ମାଛ ତରକାରୀଟେ କରିବ ବଲେ ହଉ ଦେଖିବା ତା'ର ପ୍ରସେସ୍ ଅବଶ୍ୟ ମୁଁ ଆଗରୁ ଶୁଣିଥିଲି ଜାଣିଥିଲି ଟିକେ ଟିକେ ଜାଣିଥିଲି ଆଉ ମୁଁ ଭଲ ଭାବରେ କେବେ ବି ମାଛ ମାଛ ତରକାରୀ ଆଗରୁ କେବେ ମୁଁ କରିନି ସେଦିନ ଫାଷ୍ଟ ଟାଇମ୍ ମୁଁ ମାଛ ତରକାରୀ କଲି ମାଛକୁ ଆଗ ଭାଜି ମାନେ ଭାଜି ବି ବୋଲି ତାକୁ ଭଲ କିରି ଧୋଇଦେଲି ଧୋଇକିରି ଲୁଣ ହଳଦୀ ଗୋଳିଦେଲି ଲୁଣ ହଳଦୀ ଗୋଳିକିରି ପନ୍ଦର ମିନିଟରୁ କୋଡ଼ିଏ ମିନିଟ ଯାକେ ମୁଁ ତାକୁ ରଖିଲି ତା'ପରେ କିଛି ସମୟ ପରେ ତାକୁ ଆଣିକି ଭାଜିଲି ବେଶୀ ତାକୁ କଡ଼ା ଭଜା ନ କରିକି ମଧ୍ୟମ ଧରଣର ଭଜା କଲି କାଢ଼ିକି ରଖିଲି ତା'ପରେ ମସଲା ପାଇଁ ଯୋଗାଡ଼ କଲି କ'ଣ କରିବି ମସଲା କ'ଣ କ'ଣ ଦିଆଯିବ ଅଦା ଅଦା ଖଣ୍ଡେ ଦେଲି ତା'ପରେ ରସୁଣ ଭାଗଟା ଅଧିକା ଦେଲି ତା' ପୂର୍ବରୁ ସୋରିଷ ଆଉ ତାଧିଅରେ କଞ୍ଚାଲଙ୍କା ଆଉ ସୋରିଷଟା ବତୁରାଇ ବତୁରାଇ ଦେଇଥିଲି ବତୁରାଇ ଦେଇଥିଲି ସିଏ ଯେତେବେଳେ ଭିଜି ଯାଇଥିଲା ଭିଜିଲା ପରେ ତାକୁ ଆଣିଲି ଗ୍ରାଇଣ୍ଡିଙ୍ଗ କରିବା ପାଇଁ ସେ ଗ୍ରାଇଣ୍ଡିଙ୍ଗରେ କ'ଣ କଲି ନା ରସୁଣକୁ ପକାଇଲି ତାଧିଅରେ କଞ୍ଚାଲଙ୍କା ଚାରି ଛଅଟା ଖଣ୍ଡେ ପକାଇଲି ତା'ପରେ ଶୁଖିଲା ଲଙ୍କା ଚାରି ଛଅଟା ଖଣ୍ଡେ ପକାଇଲି ତା'ପରେ ଭଲ ଭାବରେ ତାକୁ ଚିକଣ କରି ତା ଗ୍ରାଇଣ୍ଡିଙ୍ଗ କଲି ଗ୍ରାଇଣ୍ଡିଙ୍ଗ କରିକି ତାକୁ ଆଣିକି ରଖିଲି ରଖିଲା ପରେ ମୋତେ ସାଙ୍ଗମାନେ ସବୁ କାରଣ ମୁଁ କେବେ ରୋଷେଇ କରିନି ମୋ ରୋଷେଇ ବିଷୟରେ ବି ସେମିତି କିଛି ମୋର ଅଭିଜ୍ଞତା ନାହିଁ ଆଉ ସିଏ ସମସ୍ତେ ମାନେ ମୋତେ ଦେଖୁଛନ୍ତି ସେ କ'ଣ କେମିତି ରୋଷେଇ କରୁଛି ଭଲ ହବ କି ଖରାପ ହବ ତା'ମାନେ ଦେଖୁଛନ୍ତି କିନ୍ତୁ ପ୍ରସେସ୍ଟା ଠିକ୍ ଅଛି ସେଥିପାଇଁ ଆଉ ସେ ମୋତେ କିଛି କହୁନାହାନ୍ତି ଯେଉଁଠି ପ୍ରସେସ୍ଟା ଭୁଲ ହବ ସେ ସେଠି ମୋତେ କହିବେ ସେମିତି କିଛି ପ୍ରସେସ୍ଟି ଭୁଲ ହେଇନି ତା'ପରେ ତେଲ ପକାଇଲି ତେଲ ପକାଇକିରି ମସଲା ଥିଲା ଯା ହଉ ପିଆଜକୁ ଆଗ ଭଲ କିିରି ଭଲକି ଜାରିଲି ଜାରିଲା ପରେ ମସଲାଟା ଦେଲି ମସଲା ଦେଲା ପରେ ଯେମିତି କରିବା କଥା ଯେଉଁ ପ୍ରସେସ୍ରେ କରିବା କଥା ମୁଇଁ ସେଇ ପ୍ରସେସ୍ରେ ହିଁ ତାକୁ ବନାଇଲି ବନାଇଲା ପରେ ଯେତେବେଳେ ସବୁ ହେଇଗଲା ହେଇଗଲା ଯେତେବେଳେ ମ ଖାଇବା ପାଇଁ ବସିଲୁ ମୋ ମାନେ ମୋତେ ବି ମନ ଭିତରେ ଟିକେ ଭୟ ରହୁ ଥାଏ କାରଣ ଭୋଜିଟା ଚାଲିଛି ସବୁ ମାନେ ସମସ୍ତେ ସାଙ୍ଗ ଅଛନ୍ତି ସମସ୍ତେ ବି ଖାଉଛନ୍ତି ତା'ପରେ ସମସ୍ତେ ଖାଇବେ କାଳେ ଯଦି କିଛି ଖରାପ ହେଇଥିବ ମୋତେ ବି କହିଲା ମାନେ ନିଜକୁ ଗୋଟେ ଖରାପ ଲାଗିବ ତଥାପି ତାଙ୍କ ଆଗରେ ମୁଁ କହିଦେଇଛି କାରଣ ମୋତେ ରୋଷେଇ ମୁଁ କେବେ ସେମିତି କରିନି କାରଣ ମୁଁ ପ୍ରଫେସନାଲ୍ ରୋଷେଇଆ ନୁହଁ ତେଣୁକରି ମୁଁ ବି ସେମ୍ତି କିଛି କରିନି ହୁଁ ଯାହା ହବ ତୁମେ ସେତିକୁ ମ୍ୟାନେଜ୍ କରିବ କିନ୍ତୁ ରୋଷେଇଟା କିନ୍ତୁ ବହୁତ ବଢ଼ିଆ ହେଇଥିଲା ଅତି ସୁନ୍ଦର ହେଇଥିଲା ଆଉ ସମସ୍ତେ ବି ମାନେ କହିଲେ ଯାହା ହଉ ତୁ ଏତେ ଦିନକେରେ ଗୋଟେ ରୋଷେଇଆ ଆମ କଲୁ ଭୋଜିଟା କଲୁ ହୁଁ ଅତି ସୁନ୍ଦର ହେଲା